ରାଜନୈତିକ ନେତାମାନଙ୍କ ମଧ୍ୟରୁ ମୁଁ ନବୀନ ପଟ୍ଟନାୟକ ଏବଂ ସୁର ରାଉତରାୟକୁ ଜାଣିଛି ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସେ ପଚିଶ ବର୍ଷ ରାଜତ୍ୱ କଲେଣି ଏବଂ ପାଞ୍ଚ ଥର ଜିତିଲେଣି ତାଙ୍କର ଶାସନ ସ୍ୱଚ୍ଛ ଶାସନ ନବୀନ ପଟ୍ଟନାୟକ ଲୋକମାନଙ୍କୁ ବହୁତ ସମସ୍ୟାରୁ ବାହାର କରିଛନ୍ତି ଓଡ଼ିଶାର ବିଭିନ୍ନ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି ନାରୀମାନଙ୍କୁ ମିଶନଶକ୍ତି ଦ୍ୱାରା ସେମାନେ କିଭଳି ଭଲ ଆଗକୁ ଯାଇ କିଛି କାର୍ଯ୍ୟ କରିପାରିବେ ତାଙ୍କୁ ମଧ୍ୟ ପ୍ରୋତ୍ସାହନ ଦେଇ ଆଗକୁ ବଢ଼ିବାକୁ ପ୍ରୋତ୍ସାହନ କରିଛନ୍ତି ଯୁବ ସଶକ୍ତିକରଣ କରି ଯୁବକମାନଙ୍କୁ ବେକାର ସମସ୍ୟାରୁ ବାହାରକରି ତାଙ୍କୁ କିଛି କାର୍ଯ୍ୟରେ ରଖି ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହନ ଦେଇଥା'ନ୍ତି ଓଡ଼ିଶାରେ ଡାକ୍ତରଖାନା ପ୍ରତିଷ୍ଠା କରି ଏବଂ କାରଖାନାଗୁଡ଼ିକ ମଧ୍ୟ ପ୍ରତିଷ୍ଠା କରିଥା'ନ୍ତି ବିଭିନ୍ନ ପ୍ରକାର ଜନହିତକର ଯୋଜନା ମଧ୍ୟ କରିଛନ୍ତି ନୂଆ ନୂଆ ଡାକ୍ତରଖାନା ପ୍ରତିଷ୍ଠା ଏବଂ ଡାକ୍ତରଖାନା ଗୁଡ଼ିକୁ ନବୀକରଣ ଏବଂ ରାସ୍ତାଘାଟ ଗୁଡ଼ିକୁ ନବୀକରଣ କରି ରାସ୍ତାଗୁଡିକ ମଧ୍ୟରେ ବିଭିନ୍ନ ପ୍ରକାର ଓଭରବ୍ରିଜ ତିଆରି କରିଛନ୍ତି ଲୋକମାନେ ଏବଂ ଙ୍କୁ ଏବଂ ବୃଦ୍ଧ ବୃଦ୍ଧା ମାନଙ୍କୁ ବିଭିନ୍ନ ପ୍ରକାର ଭତ୍ତା ଗୁଡ଼ିକ ପାଇଁ ଯୋଜନା କରିଛନ୍ତି ଲୋକମାନଙ୍କୁ ବିଭିନ୍ନ ପ୍ରକାର ବେକାର ଲୋକମାନଙ୍କୁ କିଭଳି ଭାବରେ ଭଲ ଭାବରେ କାର୍ଯ୍ୟ ମିଳିପାରିବ ସେ ପ୍ରତି ମଧ୍ୟ ଧ୍ୟାନ ଦେଇଥା'ନ୍ତି ଲୋକମାନଙ୍କୁ ବିଭିନ୍ନ ପ୍ରକାର ଭତ୍ତା ମଧ୍ୟ କରାଇ ଦେଇଥା'ନ୍ତି ନବୀନ ପଟ୍ଟନାୟକ ହେଉଛନ୍ତି ଓଡ଼ିଶାର ଏକ ଭଲ ରାଜନୈତିକ ନେତା ଏବଂ ତାଙ୍କ ଦଳର ଲୋକମାନେ କୌଣସି କିମ୍ବା କୌଣସି କାର୍ଯ୍ୟ ଖରାପ କାର୍ଯ୍ୟ କଲେ ସେ ତାଙ୍କ ଦଳରୁ ବିତାଡ଼ିତ କରିଥା'ନ୍ତି ସୁର ରାଉତରାୟ ହେଉଛନ୍ତି ଜଟଣୀ ସହରର ବିଧାୟକ କୌଣସି ଲୋକର ସମାଧାନ ପାଇଁ ତାଙ୍କୁ ଡାକିଲେ ସେ ସଙ୍ଗେ ସଙ୍ଗେ ଆସି ଠିଆ ହୋଇଥା'ନ୍ତି ଜଟଣୀ ସହରର ବିଭିନ୍ନ ମୂଳକ ବିଭିନ୍ନ ପ୍ରକାର କାର୍ଯ୍ୟ ମଧ୍ୟ କରିଛନ୍ତି ତାଙ୍କୁ ଲୋକମାନେ ବହୁତ ଭଲ ଭାବରେ ଜାଣିଥିବାରୁ ତାଙ୍କୁ ବିଭିନ୍ନ ପ୍ରକାର କାର୍ଯ୍ୟର ଉଦ୍ଘାଟନ ପାଇଁ ମଧ୍ୟ ଡାକିଥା'ନ୍ତି